ସାଧାରଣତଃ ଆମ ଘରେ ଯଦି କୌଣସି ଲୋକ ଅସୁସ୍ଥ ରୁହନ୍ତି ତାହେଲେ ସମସ୍ତଙ୍କ ମନ ବହୁତ ଦୁଃଖ ଥାଏ ସେଥିପାଇଁ ଆଉ କୌଣସି ଭଲ ମନ୍ଦ ଜିନିଷ କରିକି ଖାଇବାକୁ ଇଚ୍ଛା ହୁଏନି କାହିଁକିନା ଗୋଟିଏ ଲୋକ ଅସୁସ୍ଥ ଅଛି ଆଉ ଯଦି ଆମେ ସେହି ଟାଇମରେ ଭଲ କି ମନ୍ଦ ଜିନିଷ ବାଛିକରି ଖାଇବା ତା ହେଲେ ଆମକୁ ମଧ୍ୟ ଭଲ ଲାଗି ନ ଥାଏ ଆଉ ସେ ଲୋକଟିକୁ ମଧ୍ୟ ଖାଇବାକୁ ଆମକୁ ଖରାପ ଲାଗେ ସେଥିପାଇଁ ଆମେ ରୋଗୀ ମୁତାବକ ଯୋଉଁ ଖାଦ୍ୟ ରୋଗୀ ଧର ଖାଇବ ରୁଟି ଖାଇବ କି ଡାଲି ଖାଇବ କି ଆଉ କିଛି ଯଦି ଖାଇବାକୁ ଇଚ୍ଛା କରିବ ତାହେଲେ ତା ମୁତାବକ ଖାଦ୍ୟ ରୋଷେଇ କରି ରୋଷେଇ ମୁଁ କରିଥାଏ